ଆଜିକାଲି ବିଭିନ୍ନ ବଜାରରେ ବିଭିନ୍ନ ପନିପରିବା ଆଉ ଅନ୍ୟାନ୍ୟ ଜିନିଷର ଚାହିଦା ବଢ଼ିଛି ଅଧିକ ପଇସା ହେଉଛି ଯାହାଫଳରେ ଲୋକମାନେ ଗାଁ ଗହଳି ଲୋକମାନେ ସେତିକି ସାମର୍ଥ୍ୟ ନାହିଁ ତାଙ୍କ ପାଖରେ କିଣିବାକୁ ସହର ଲୋକମାନେ ଚାକିରିଆ ହୋଇଥିବାରୁ ସେମାନେ କିଣି ଯେତେ ଅଧିକ ରେଟ୍ ହେଲେ ମଧ୍ୟ ସେମାନେ କିଣିଦେଉଛନ୍ତି କିନ୍ତୁ ସହରାଞ୍ଚଳର ଲୋକମାନେ ଗରିବ ହୋଇଥିବାରୁ ଯେହେତୁ ତାଙ୍କମାନେ ବିଭିନ୍ନ ଲେବର୍ କାମ କରିକିରି ଚଳୁଥିବାରୁ ସେଇଥିପାଇଁ ସେମାନେ କିଣିବାକୁ ସାମର୍ଥ୍ୟ ସେମାନଙ୍କ ପାଖରେ ନାହିଁ ଆଉ ସେଇ ଆବଶ୍ୟକତା ସହିତ ଖାପ ଖୁଆଇ ଚଳିବା ମଧ୍ୟ ସେମାନଙ୍କ ପକ୍ଷୀ ସମ୍ଭବ ହଉନି ଯେହେତୁ ସେମାନେ ଆଜିକାଲି ବିଭିନ୍ନ ଜିନିଷର ଚାହିଦା ବଢ଼ୁଛି ଦିନକୁ ଦିନ ଅଧିକ ରେଟ୍ ହେଉଛି ଆଜି ଗୋଟେ ରେଟ୍ ଥିବ କାଲି ତା'ର ଦୁଇ ଗୁଣ ସେହି ରେଟ୍ ବଢ଼ିଯାଉଛି ଏହା ଫଳରେ ଲୋକମାନେ ସହର ଗ୍ରାମ ଛାଡ଼ି ସହରରେ ପହଞ୍ଚୁଛନ୍ତି ସହରରେ ସେଇଥିପାଇଁ ସହରରେ ପହଞ୍ଚୁଥିବାରୁ ଗାଁରେ ବିଭିନ୍ନ କୃଷି ଦ୍ରବ୍ୟ ଏସବୁ ଉତ୍ପାଦ ମଧ୍ୟ କମ୍ ହଉଛି ଯାହାଫଳରେ ବଜାରରେ ମଧ୍ୟ ସେ ଯେଉଁ ଆବଶ୍ୟକତା ବହୁତ ବଢ଼ି ବଢ଼ିଯାଉଛି ଆଜିକାଲି କେହି କୃଷି କୃଷି କାର୍ଯ୍ୟ କରିବାକୁ ପସନ୍ଦ କରୁନାହାନ୍ତି ସେଇଥିପାଇଁ ସେମାନେ ଅନ୍ୟ ଚାହିଦା ବଜାରରେ ଆବଶ୍ୟକତା କମ୍ ଅଧିକ ହେଇଯାଉଛି